ଆମର୍ ଓଡ଼ିଆ ଭାଷାଟା ଏନ୍ତା ଭାଷା ହେଇଛି ସବକର୍ ମନକେ ଛୁଇଁଯାଏସିଁ ମୋର୍ ହିସାବେ ମୁଇଁ କହବାର୍କେ ଗଲେ ଓଡ଼ିଆବାସୀ ବଡ଼ସାହାସୀ ଏବଂ ଓଡ଼ିଆଭାସୀ ଓଡ଼ିଆଟା ସମସ୍ତଙ୍କର ହୃଦୟକେ ଛୁଇଁଯାଏସିଁ ସମସ୍ତେ ବୁଝିପାର୍ସନ୍ ହଁ ଆମର୍ ରାଷ୍ଟ୍ରଭାଷାଟା ହିନ୍ଦୀ କିନ୍ତୁ ଏତେବି ଆମର୍ ମୂର୍ଖମାନେ ଅଛନ୍ ମୂର୍ଖମାନେ ଯେନ୍ ଅଛନ୍ ସେମାନେ ହିନ୍ଦୀ ଥୋଡ଼ି ଜାଣିଥିବେ ତ ସେମାନେ ଓଡ଼ିଆ ଓଡ଼ିଆ ସମ୍ବଲ୍ପୁରୀ ଭିତରେ କିଛି ପାର୍ଥକ୍ୟ ନାହିଁ ଓଡ଼ିଆ ଯିଏ ବୁଝି ଓଡ଼ିଆଟା ବୁଝି ସମସ୍ତେ ପାର୍ସନ୍ ହେଲେ କହେଲା କହବାର୍ ଲାଗି ଶିକ୍ଷିତ୍ମାନେ କହିପାରିବେ ଓଡ଼ିଆଟା ଆମର୍ ସମ୍ବଲ୍ପୁରୀଆ ବାଲେ ମୂର୍ଖମାନେ ଏମାନେ ସମ୍ବଲ୍ପୁରୀ କହିବେ ହେଲେ ଓଡ଼ିଆଟା ସମସ୍ତେ ଜାନ୍ବେ ସମସ୍ତେ ପଢ଼ିପାରବେ ସମସ୍ତେ କହିପାରବେ ଏବଂ ବୁଝି ବି ପାରବେ ସେଥିର୍ଲାଗି ଓଡ଼ିଆଟା ଆମ୍ର ଶିକ୍ଷାରେ ଯେନ୍ ଅଛି ଏଇଟା ସମସ୍ତଙ୍କର ନୁ ସବୁନୁ ସମୁନୁ ହି ଭଲ୍ ଜିନିଷ୍ ଟିଏ ଆମର୍ ଯେନ୍ସର୍କାର୍ ଯେନ୍ ଓଡ଼ିଆ ଭାଷାକେ ଆମର୍ ଶିକ୍ଷାରେ ଦେଇଛି ବହୁତ୍ ବଢ଼ିଆ କରିଛି ଯେନ୍ଟା କି ଛୁଆମାନେ ଶିଖିପାରିବେ ଓଡ଼ିଆ